ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ଭାରତୀୟ ଅର୍ଥନୀତି ବହୁତ ଭାବରେ ବିକଶିତ ହୋଇଛି କାହିଁକି ନା ଆଗରୁ ବହୁତ ତଳେ ଥିଲା ଆମର ଭାରତ ବର୍ତମାନ ବହୁତ ବିକଶିତ ହୋଇଛି ଡିଜିଟାଲ ଇଣ୍ଟର୍ନେଟ ଆଉ ଆମର ରାସ୍ତା ଘାଟ ଆଉ ବ୍ୟାଙ୍କିଙ୍ଗ୍ ଆଉ ଜନ ସେବା କେନ୍ଦ୍ର ପ୍ରତିଟି କ୍ଷେତ୍ରରେ ଆମର ଭାରତ ଆଗେଇଛି ଏବଂ ବହୁତ ବିକଶିତ ହୋଇଛି ଆମର ଡିଜିଟାଲ ଇଣ୍ଟେରନେଟ ମାଧ୍ୟମରେ ଆମେ ବହୁତ ଗୁଡ଼େ ସବୁ ସୁନ୍ଦର ଭାବରେ କାମ କରି ପାରୁଛୁ ଆଉ ଆଗରୁ ବ୍ୟାଙ୍କ ଯାଉଥିଲେ ବର୍ତମାନ ଗାଁ ଗହଳିରେ ଆମର ଜନସେବା କେନ୍ଦ୍ର ହୋଇଛି ସେଇଠୁକୁ ଯାଉଛନ୍ତି ଆଉ ସେଇଠୁ ପଇସା ଦେଣ ନେଣ କରୁଛନ୍ତି ଆଉ ଏସଏଚଜି ମା' ମାନେ ସବୁ ବହୁତ ସୁନ୍ଦର ଭାବରେ ଆମର ବଡ଼ି ପାମ୍ପଡ଼ ଆଉ ମୁଢ଼ି ଫାକ୍ଟ୍ରି ଆଉ ଖଲି ପାନା ସବୁ ତିଆରି କରିକି ବିକ୍ରି କରୁଛନ୍ତି ଦୁଇ ପଇସା ରୋଜଗାର କରୁଛନ୍ତି ଆଉ ତେଣୁ ଆମର ଇଣ୍ଟର୍ନେଟ ଦ୍ୱାରା ଯେଉଁ ଜିନିଷକି ଆଗରୁ ସମ୍ଭବ ହୋଇପାରୁନଥିଲା ତାହା ଆମର ମୋବାଇଲରେ ଗୁଗଲ ପେ ହେଉ ଫୋନ ପେ ମାଧ୍ୟମରେ ଆମେ ସବୁ ବହୁତ ସୁନ୍ଦର ଭାବରେ କାମ କରୁଛୁ ତେଣୁ ଇଣ୍ଟର୍ନେଟ ମାଧ୍ୟମରେ ଭାରତ ବହୁତ ଆଗେଇଛି ଏବଂ ବିକଶିତ ହୋଇଛି